ଭାରତରେ ଲୋକପ୍ରିୟ ଯୁଗ ଯୋଗଗୁରୁ କହିଲେ ଆମେ ସ୍ୱାମୀ ରାମଦେବ ଜୀଙ୍କୁ ବୁଝୁ ସେ ପ୍ରକୃତରେ ଆମକୁ ଯୋଗ ମାଧ୍ୟମରେ ବହୁତ ପ୍ରେରଣା ଦେଉଛନ୍ତି ଏବଂ ଘର ଘର ଲୋକମାନେ କିପରି ସୁସ୍ଥ ରହିବେ ସେଥିପାଇଁ ମଧ୍ୟ ପ୍ରେରଣା ଦେଉଛନ୍ତି ଯୋଗ ଯୋଗ ମାଧ୍ୟମରେ ସମସ୍ତେ କିପରି ସୁସ୍ଥ ଅନୁଭବ କରିବେ କିପରି ଦେଶ କିପରି ସୁସ୍ଥ ରହିବ ଦେଶ କିପରି ସୁସ୍ଥ ରହିଲେ ଆଗେଇବ ସେଥିପାଇଁ ସେ ବହୁତ ପ୍ରେରଣା ଦେଉଛନ୍ତି ଯୋଗ ମାଧ୍ୟମରେ ଆମେ କେବଳ ଶାରୀରିକ ନୁହଁ ମାନସିକ ମାନସିକ ବି ସୁସ୍ଥ ଅନୁଭବ କରୁଛୁ ସେ ଆମକୁ ପ୍ରେରଣା ଦେଉଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ଆଗକୁ ବଢ଼ିପାରିବା ଏବଂ ଆମେ ଯେ କିଛି ଯୋଗ ଏହା ଯୋଗ ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ ଲୋକମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି କିନ୍ତୁ ଭୁଲି ଯାଉଛନ୍ତି ତାଙ୍କର ସ୍ୱାସ୍ଥ୍ୟକୁ ସେଥିପାଇଁ ସେ ବୁଝାଇକି ବୁଝାଇ ଦେଉଛନ୍ତି ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ସବୁ କାମ ଠିକ୍ ଭାବରେ କରିପାରିବା ଏବଂ ଦେଶ ପାଇଁ ବି କିଛି ଆଗକୁ କରିପାରିବା ତେଣୁ ସେ ଆମକୁ ଯୋଗ ଯୋଗ ମାଧ୍ୟମରେ ଏହିସବୁ ପ୍ରେରଣା ଦଉଚନ୍ତି ତାଙ୍କ କହିବା କଥା ଅନୁସାରେ ଯୋଗ କରି ନିଜର ଏବଂ ନିଜ ପରିବାରର ଭବିଷ୍ୟତ ଆଗକୁ ନିଅନ୍ତୁ ଏବଂ ଯୋଗ ମାଧ୍ୟମରେ ଆମେ ପିଲା ପିଲା ପାଖରୁ ଆରମ୍ଭ କରି ବୃଦ୍ଧ ମଣିଷମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବା ବିଭିନ୍ନ ପ୍ରକାର ଔଷଧ ଜାତୀୟ ଯେଉଁ ବାହାରିଛି ଏବେ ତାକୁ ନ ଖାଇକରି ଆମେ ଯୋଗ କରିକି କିପରି ସୁସ୍ଥ ରହିବା ତାହା ଆମକୁ ସେ ପ୍ରେରଣା ଦେଉଛନ୍ତି ଲୋକମାନଙ୍କୁ ମୋର ଅନୁରୋଧ ସମସ୍ତେ ଯୋଗ କରିବ ଏବଂ ନିଜକୁ ନିଜ ପରିବାରକୁ ଏବଂ ଏ ଦେଶକୁ ରୋଗମୁକ୍ତ କରିବ